ମୁଁ ଦୂର ଯିବାକୁ ଦୂର ଗାଁକୁ ଯିବା ପାଇଁ ଚାହୁଁଛି ସେଥିପାଇଁ ମୁଁ ଡ୍ରାଇଭର୍କୁ ଡ୍ରାଇଭର୍କୁ ଡାକିଲି ଯାହାଫଳରେ କି ମୁଁ ତା' ଗାଡ଼ିରେ ବସିକି ଯେଉଁ ଜାଗାକୁ ଯିବାକୁ ଚାହୁଁଛି ସେ ଜାଗା ପାଇଁ ବି ମଧ୍ୟ ପହଞ୍ଚିଲି ଯେହେତୁ ମୋ ପାଖରେ ଫୋନ ମୋବାଇଲ ମାଧ୍ୟମ ଅଛି ଏବଂ ହାତରେ ପଇସା ମଧ୍ୟ ବି ଖୁଚୁରା ଅଛି ତ ପହଞ୍ଚିଲା ପରେ ମୁଁ ତାକୁ ପଚାରିଲି ଯେ ଭାଇ ଆପଣଙ୍କ ପାଖରେ ଖୁଚୁରା ପଇସା ନେବେ ତ ନା ମୋବାଇଲ ଦ୍ୱାରା ଆପଣ ପଇସା ଦେବେ ତ ସେ ଯେହେତୁ ମୋତେ କହିଲେ ନଗଦ ପଇସା ଦେବାକୁ ଚାହିଁଲେ ତ ମୋ ପାଖରେ ପଇସା ଥିବା ଅନୁସାରେ ତାଙ୍କର ଗାଡ଼ିର ତାଙ୍କ ଗାଡ଼ିର ଯେତିକି ପଇସା ହେଉଛି ତା' ଅନୁସାରେ ମୁଁ ନଗଦ ପଇସା ସେଇଠୁ ଦେଲି ଏବଂ ନଗଦ ଠାରୁ ଅଧିକ କ୍ୟାସ୍ ମୋ ପାଖରେ ଥିବା ହେତୁ ସେମାନେ ସେଇ ଗାଡ଼ି ଚଲାକ ଭାଇଟି ମୋତେ ପୁନଃ ପଇସା ମୋର ବଳକା ପଇସା ମୋତେ ପୁଣି ଫେରସ୍ତ କରିଲେ